ହଁ ଫ୍ରୀଫାୟାର୍ ଏକ ଗେମ୍ ଯାହାର କାହାଣୀ କିମ୍ବା ଚରିତ୍ର ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରୁଛି କାରଣ ଫ୍ରୀଫାୟାର୍ ଗେମ୍ ଟି ମୋତେ ବହୁତ ପସନ୍ଦ ଓ ଭଲ ଲାଗେ ଫ୍ରୀଫାୟାର୍ ଖେଳିବା ଫିଫାୟାର୍ ଖେଳିବା ପାଇଁ ବହୁତ ପିଲା ବି ଆଗ୍ରହ କରୁଛନ୍ତି ଫିଫାୟାର୍ ବହୁତ ପିଲାଙ୍କ ମୋବାଇଲ୍ ରେ ବି ଡାଉନଲୋଡ଼୍ ଅଛି ଫିଫାୟାର୍ ଫିଫାୟାର୍ ଖେଳିବା ପାଇଁ ମୋତେ ବି ବଢ଼ିଆ ଲାଗେ ଫିଫାୟାର୍ ମୁଁ ଖେଳିଲେ ଖାଇବା ପିଇବା ବି ଭୁଲିଯାଏ ଫିଫାୟାର୍ ମୋ ଫିଫାୟାର୍ ଗେମ୍ ଟି ମୋତେ ଏମିତି ଲାଗେ ଯେ ମୋତେ ଖାଇବା ପିଇବା ବି ଭୁଲେଇ ଦିଏ ଫିଫାୟାର୍ ଗେମ୍ ଖେଳିବା ପାଇଁ ସବୁ ଭଉତ ପିଲାଙ୍କୁ ବି ଭଲ ଲାଗେ ମୋ ମୋ ସାଙ୍ଗରେ ବି ଭଉତ ପିଲା ଫିଫାୟାର୍ ଖେଳନ୍ତି କଥାବାର୍ତ୍ତା ହୁଅନ୍ତି ଫିଫାୟାର୍ ଗେମ୍ ବିଷୟରେ ଫିଫାୟାର୍ ମୋତେ ଖେଳିବା ପାଇଁ ବଢ଼ିଆ ଲାଗେ ମୋର ବି ବହୁତ ସାଙ୍ଗ ଅଛନ୍ତି ମୋ ସହିତ ମିଶିକି ଫିଫାୟାର୍ ଖେଳୁଛନ୍ତି ଫିଫାୟାର୍ ରେ କ'ଣ ଅଛି ସେଇଟା ତ ମୁଁ ଜାଣିନି କିନ୍ତୁ ମୋତେ ଫିଫାୟାର୍ ଖେଳ ଗେମ୍ ଖେଳିତେ ବହୁତ ବଢ଼ିଆ ଲାଗେ ସେଥିପାଇଁ ସେଇ ଗେମ୍ ଟି ମୁଁ ଦିନ ଦିନମାନ ସବୁବେଳେ ଫିଫାୟାର୍ ବସିକି ଖେଳେ ଫିଫାୟାର୍ ମୋ ସାଙ୍ଗମାନଙ୍କୁ ବି ମୁଁ ଫିଫାୟାର୍ ଖେଳିବା ପାଇଁ ଭଉତ କୁହେ